ଆମ ଘର ପାଖରେ ଏକ ଆମେ ଏକ ଛୋଟ ବଗିଚା କରିଛୁ ଆଉ ଯେଉଁଥିରେ ଆମେ ବିଭିନ୍ନ ପ୍ରକାର ଚାଷ କରୁଚୁ ଯେପରିକି ଆମର ବିଲାତି ହେଉ ବାଇଗଣ ଆମର ଭେଣ୍ଡି ଆଉ ନୋଧିଆ ଏମତି ବହୁତ ପ୍ରକାରର ଚାଷ ହୋଇଥାଏ ମକା ଆମେ କରିଥାଉ ଆଉ ଆମର ବଗିଚା କ'ଣ କରିବା କରିବା ପାଇଁ ଆମେ ଆମକୁ ଆବଶ୍ୟକ ସାମଗ୍ରୀ ଆମେ ରଖୁ ଯେପରିକି କୋଦାଳ ଶାବଳ କୋଡ଼ି ଆଉ ଫାଉଡ଼ା କଇଁଚି କଟୁରୀ କରଣୀ ଗମଲା ପାଣିଝରା ଇତ୍ୟାଦି ବ୍ୟବହାର କରିଥାଉ ଆମର କୋଦାଳ ଆମେ ମାଟି ହାଣିକି ତାକୁ ମାଟି ହାଣିକି ଫସେଇ ଥାଉ ଫସ ଫସା କରିଥାଉ ଏବଂ ତା'ପରେ ଆମର ଶାବଳ ହାଣିକି ବାଡ଼ ବୁଜିଥାଉ ଏବଂ ଆମର କୋଡ଼ି କୋଡ଼ି ଦ୍ଵାରା ମାଟି କ୍ଷେୟ ସେସବୁ କୋଦାଳ ଏକ ହାଣିସାରିଲା ପରେ କୋଡ଼ି ଦ୍ୱାରା ସମାନ କରିଥାଉ ମାଟି ଏବଂ କଇଁଚିରେ ଯୋଉ ଗଛ ଲଗାହୋଇଛି ଆଉ ସୋ ଗଛ ଲଗାହୋଇଛି ସେଠି ଆମେ କଇଁଚିରେ କାଟିକି ସାଇଜ୍ କରୁ ଆଉ କଟୁରୀ କଟୁରୀ ଦ୍ଵାରା ଆମେ ଯେଉଁ ଆଉ ଟିକେ ତାଙ୍କର ଯେଉଁ ଗଛ ବଡ଼ ହୋଇଯାଇଥାଏ କିମ୍ବା ପଡ଼ିଯାଇଥାଏ ତାକୁ ଆମେ ଟିକେ ହାଣିକି ସାଇଜ୍ କରୁ କରଣୀ କରଣୀ ଦ୍ଵାରା ଆମେ ମାଟି ଖୋଳିକି କିମ୍ବା ଧର ଆମର କୋଉଠି ସିମେଣ୍ଟ କାମ ରହେ କାମ ଲାଗିଥାଏ ଏବଂ ପାଣିଝରା ପାଣିଝରା ଦ୍ଵାରା ଆମେ ପାଣି ପାଣି ସେଥିରେ ଯେତିକି ଆବଶ୍ୟକ ଦେଇକି ପାଣି ଆମେ ଦେଇଥାଉ ସବୁ ଗଛରେ ଯାହା ପାଣି ପାଣିଝରା ଆମର ବହୁତ କାମରେ ଲାଗେ ଡେଲି